ହଁ ମୁଁ ମୋବାଇଲ୍ରେ ନ୍ୟୁଜ୍ ଫିଟ୍ ପଢ଼େ ଏବଂ ମୁଁ ଓ ଟି ଭି ଏବଂ ପବ୍ଲିକ୍ ଆପ୍ର ସଦସ୍ୟତା ନେଇଛି ଆମେ ପବ୍ଲିକ୍ ଆପ୍ ଦ୍ୱାରା ଆମ ନିକଟବର୍ତ୍ତୀ ପାଖ ଅଞ୍ଚଳରେ ସବୁ ଘଟଣା ଦୁର୍ଘଟଣା ଏବଂ ବିଭିନ୍ନ ଖବର ପାଇପାରି ଥାଉ ଏବଂ ଓ ଟି ଭି ଦ୍ୱାରା ଆମେ ଓଡ଼ିଶାର ସମସ୍ତ ଖବର ପାଇପାରି ଥାଉ ଏହା ସହ ଆମର ଏନ ଡ଼ି ଟି ଭି ଟ୍ୱେଣ୍ଟି ଫୋର୍ ଏକ୍ସ ସେଭେନ୍ ଆଜତକ୍ ଟାଇମ୍ସ ଅଫ୍ ଇଣ୍ଡିଆ ବି ବି ସି ନ୍ୟୁଜ୍ ଏଇଟିନ୍ କଳିଙ୍ଗ ଟି ଭି ଟି ଭି ଏସବୁ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ଅଛି ଯାହା ଯାହା ଯେଉଁଠାରେ କିି ପ୍ରତିଦିନର ଖବର ଖବର ପ୍ରଚାରିତ ହୋଇଥାଏ